ଡେଙ୍ଗୁ ଜ୍ଵର ମ୍ୟାଲେରିଆ ନହେବା ପାଇଁ ଆମେ ପ୍ରଥମେ ଘରର ଚାରିପାଖ ସଫାସୁତୁରା ରଖିବା ଉଚିତ ଘରର ଚାରିପାଖରେ ପଲିଥିନ୍ ଆଉ ପାଣି ବୋତଲ ଜରି ଆଉ ଅଳିଆ ଆବର୍ଜନା ନକରିବା ଉଚିତ କରିବା ଦ୍ଵାରା ମଶା ଜନ୍ମିତ ହୁଅନ୍ତି ଆମେ ସଦାସର୍ବଦା ଘରେ ମଶାରୀ ଟାଙ୍ଗି ଶୋଇବା ଉଚିତ ଆମେ ଘରେ ମଶାବତୀ ଦେଇ ଶୋଇବା ଉଚିତ ପଶୁ ରଖିବା ନାହିଁ ପଶୁ ରଖିବା ଦ୍ଵାରା ମଶା ହେବେ ମଶା ନହେବା ପାଇଁ ଆମେ ସଦାସର୍ବଦା ସଫାସୁତୁରା ରଖିବା ଉଚିତ ଡକ୍ଟରଙ୍କ ସହିତ ପରାମର୍ଶ ରଖିବା ଯେମିତି ଆମକୁ ଡେଙ୍ଗୁ ଜ୍ଵର ନହେବ